ଅଶୋକ ସାହୁ ଘରେ ଅଛନ୍ତି ନା ଆମେ ଟିକେ ଘଟଗାଁ ଯାଇଥାନ୍ତୁ ବୁଲିବା ପାଇଁ ଆପଣ ଗାଡ଼ି ତ ସବୁବେଳେ ନେଉଛୁ ଆଉ ଟିକେ ରେଟ୍ଫେଟ୍ କମ୍ କରିବେ ଆଉ କଲେ ଆମେ ସେଇ ଯିମୁଁ ଘଟଗାଁ ଆନନ୍ଦପୁର ଘଟଗାଁ ହେଇକି ସାନ ଘାଘରା ବଡ଼ ଘାଘରା ସବୁ ବୁଲି ବୁଲା କି ଆସିମୁଁ ଆଉ ଯାହା ରେଟ୍ ଟିକେ କମ୍ କରିବେ ପଇସା ଦମୁଁ ଆଉ ମୋ ସ୍ତ୍ରୀ ମୁଁ ମୋ ଝିଅ ଦିହଁକେ ଆଉରି ଗୋଟେ ସାଙ୍ଗ ପିଲା ଆମେ ଏମିତି ପାଞ୍ଚ ଛଅ ଜଣ ଯିମୁ ଆଉ କାଲି ଯିମୁ